ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଥିଲା ସାହିତ୍ୟ ସାହିତ୍ୟ ଆମର ମାତୃଭାଷା ଆମର ମାତୃଭାଷା ହେଉଛି ଓଡ଼ିଆ ଛୋଟବେଳୁ ଆମେ ଓଡ଼ିଆରେ କଥା ହେଇ ଆସୁଛୁ ତେଣୁ ଏହା ଆମକୁ ବୁଝିବାକୁ ସହଜ ଲାଗେ ସାହିତ୍ୟ କହିଲେ କବିତା ପ୍ରବନ୍ଧ ଗପ ଓ ଏକାଙ୍କିକା ଇତ୍ୟାଦି ରହିଥାଏ ଆମ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ କବିତା ଓ ପ୍ରବନ୍ଧ ଗୁଡ଼ିକ ଅତି ସୁନ୍ଦର ଭାବରେ ପଢ଼ାନ୍ତି ଓ ବୁଝାନ୍ତି ଗପ ଶୁଣିବାକୁ ତ ସମସ୍ତେ ଛୋଟବେଳୁ ବହୁତ ପସନ୍ଦ କରିଥାଆନ୍ତି ତେଣୁ ଗପ ପଢ଼ିବାରେ କିମ୍ବା ବୁଝିବାରେ ମତେ କୌଣସି କଷ୍ଟ ହୁଏ ନାହିଁ ମୁଁ ପରୀକ୍ଷାରେ ସାହିତ୍ୟରେ ସବୁଠାରୁ ଅଧିକ ନମ୍ବର ରଖେ